ଆପଣ କିଏ କହୁଥିଲେ ହଁ ହଁ କୁହନ୍ତୁ ହଁ କହୁ ନାହାନ୍ତି ଅହ ହଁ କେଉଁଦିନ କେଉଁଦିନ ଆସୁଛନ୍ତି ହଁ କେଉଁଦିନ କହୁଛନ୍ତି ଅହ ଆପଣ କେତେଦିନ ବୁଲିବାକୁ ଚାହୁଁଛନ୍ତି ଅହ ଓ ହଉ ହଁ ହଁ ମୁଁ ଫ୍ରି ଅଛି ସେଇ ତ ଆପଣ କହୁଛନ୍ତି ଦୁଇ ଦିନ ବୁଲିବେ ଦୁଇ ଦିନରେ ଦୁଇ ହଜାର ଟଙ୍କା ନେବି ଦୁଇଶହ ପଡ଼ୁଛି ନାଇଁ ତେଲ ରେଟ୍ ତେଲ ରେଟ୍ ବଢ଼ିଲାଣି କମେଇବି କେମିତି ସବୁ ରେଟ୍ ବଢ଼ିଲାଣି ହ ହଉ ହଉ ଆପଣ ତାହେଲେ ଦେଢ଼ ହଜାର ଫାଇନାଲ୍ କଟକରେ କଟକରେ ବାରବାଟୀ ଷ୍ଟାଡ଼ିୟମ୍ ଏମିତି ମନ୍ଦିର ଏମିତି ଅଛି କାଳୀ ମନ୍ଦିର ବି ଅଛି ଏମିତି ସବୁ ବୁଲେଇ ଆଣିବି ଆପଣଙ୍କୁ ହ ହଉ ଆପଣ ଆସନ୍ତୁ ଆପଣ କୋଡ଼ିଏ ତାରିଖରେ ଆସିବେ ତ ହଁ ହଉ ମୁଁ ଫ୍ରି ଅଛି ଆପଣ ଆସିବେ ମୁଁ ଆପଣଙ୍କୁ ନେଇ ବୁଲେଇ ଦେବି ଆଜ୍ଞା ଆଜ୍ଞା ଆଉ ଆପଣ ଯେଉଁ ଦିନ ଯିବେ ମୋତେ ତା' ପୂର୍ବ ଦିନ ଟିକିଏ କଲ୍ କରିକି କହିବେ ହଁ ଆପଣ ସେ କଥା ଚିନ୍ତା କରନ୍ତୁନି ମୁଁ ବୁଝିଦେବି ସକାଳୁ ବାହାରିଯିବା ସକାଳ ଛଅଟା ସାଢ଼େ ଛଅଟାରୁ ବାହାରି ଯିବା ସେଇଠି ପହଞ୍ଚିବାକୁ ଦୁଇ ତିନି ଘଣ୍ଟା ଲାଗିବ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଚିନ୍ତା କରନ୍ତୁନି ମୁଁ ଠିକ୍ ଟାଇମ୍ରେ ଯାଇଁ ପହଞ୍ଚିଯିବି ଆଜ୍ଞା ରଖନ୍ତୁ ଆଜ୍ଞା ଆଜ୍ଞା